ଟେକ୍ନୋଲୋଜି ଏବଂ କଳାଶିଳ୍ପ ସମସ୍ତ ଭାବରେ ପୁନଃ ପୁନଃ ଭାବେ ଜଡ଼ିତ ଯଦି କଳା ଶିଳ୍ପ ଆମେ ଦେଖିବା ସାଧାରଣତଃ ଚଳଚ୍ଚିତ୍ର ହେଉ ଫିଲ୍ମ ଜଗତ ହେଉ ସିନେମା ଜଗତ ହେଉ ଏହିସବୁ ଟେକ୍ନୋଲୋଜି ଉପରେ ନିହାତି ଭାବରେ ସବୁବେଳେ କ'ଣ ଅଧିକ ରହିଅଛି କାରଣ ଯେହେତୁ ଟେକ୍ନୋଲୋଜି ନଥିଲେ କଳା ଶିଳ୍ପମାନେ କିଛି କହିପାରିବେ ନାହିଁ ଭଲ ଭାବରେ ଟିକିଏ ସାଉଣ୍ଡ ଶୁଭିବା ପାଇଁ ସେଥିପାଇଁ ମଧ୍ୟ ଟିକିଏ ଟେକ୍ନୋଲୋଜି ଦରକାର ଭଲ ଭିଡିଓ ଫଟୋ ଉଠିବା ପାଇଁ ମଧ୍ୟ ଟେକ୍ନୋଲୋଜି ଦରକାର ଭଲ କ୍ୟାମେରା ଦରକାର ଭଲ ସାଉଣ୍ଡ ଜିନିଷ ସବୁ ଦରକାର ଭଲ ଭଲ ବକ୍ସ ଦରକାର ଭଲ ଭଲ ମେସିନ୍ ଦରକାର ତେଣୁ ଟେକ୍ନୋଲୋଜି ସବୁବେଳେ କଳା ଶିଳ୍ପକୁ ସାହାଯ୍ୟ କରୁଛି ଖାଲି ଅତ୍ୟଧିକ କି ଅଳ୍ପ କିଛି ନୁହେଁ ବହୁତ ମାତ୍ରାରେ ସେମାନଙ୍କୁ ସେ ସାହାଯ୍ୟ କରିଛି